କୁକୁଡ଼ା ଚାଷ ଏକ ଭଲ ଚାଷ ଅଟେ ପଶୁପାଳନ ମଧ୍ୟରେ କୁକୁଡ଼ା ଚାଷର ମଧ୍ୟ ଏକ ବଡ଼ ଭୂମିକା ରହିଛି କୁକୁଡ଼ା ଚାଷ ମୁଖ୍ୟତଃ ଗାଁ ଗ୍ରାମାଞ୍ଚଳମାନଙ୍କରେ ବହୁ ପରିମାଣର ହୋଇଥାଏ କୁକୁଡ଼ା ଚାଷ ସମ୍ବନ୍ଧରେ ସାଧାରଣ ନିୟମ ଗୁଡ଼ିକୁ ଏବଂ ଆଇନ ମାନଙ୍କ ମଧ୍ୟରେ କୃଷକମାନଙ୍କୁ ସେମାନଙ୍କୁ ଠିକ ଦିଶାରେ ଯିବା ପାଇଁ ହେଲେ ବା ପ୍ରଭାବିତ କରିବା ପାଇଁ ହେଲେ ସରକାରଙ୍କ ଦ୍ଵାରା ରହିଛି ପଶୁ କଲ୍ୟାଣ ଆଇନ ପରିବେଶ ନିୟମ ଏବଂ ଅନେକ ପ୍ରକାରର ସେମାନେ ଏହାକୁ ଠିକ ଭାବରେ କରିବାପାଇଁ ହେଲେ କୁକୁଡ଼ାମାନଙ୍କର ଖାଇବାରେ ବା ରହିବାରେ ଏବଂ ସଫାସୁତୁରା ରଖିବାରେ ଏକ ବଡ଼ ଭୂମିକା ରହିଛି ସେମାନଙ୍କୁ କୁକୁଡ଼ା ଚାଷ କରିବାପାଇଁ ହେଲେ ଜାଗାଟିକୁ ସଫାସୁତୁରା ମଧ୍ୟ ରଖିବା ପାଇଁ ପଡ଼ିବ ଦିନକୁ ଦିନ ତାହା ସଫା ରଖିବାପାଇଁ ପଡ଼ିବ ଏହା କୃଷକମାନଙ୍କୁ ଧ୍ୟାନ ରହିବା ପାଇଁ ପଡ଼ିବ ଏବଂ ସେମାନେ କିଛି ମାତ୍ରାରେ ନିଜ ସ୍ମାର୍ଟଫୋନ୍ରେ ବା ଏଣ୍ଡରଏଡ୍ ଫୋନ୍ରେ ୟୁଟ୍ୟୁବ୍ ଜରିଆରେ ହଉକି କୌଣସି ଖବର କାଗଜରେ ହଉ କିମ୍ବା କୌଣସି ପୁସ୍ତକ ଦ୍ଵାରା ହଉ କିଛି ବିଷୟ ଶିଖିବା ଦରକାର ଅଟେ ଯାହାଦ୍ଵାରା ସେମାନଙ୍କୁ ପଶୁପାଳନ କିପରି କରାଯାଏ ଏବଂ ସେମାନଙ୍କର ସଯତ୍ନ କିପରି ନିଆଯାଏ ସେମାନେ ସେଠାରେ ଠିକ୍ ଭାବରେ ଶିଖିପାରିବେ କୁକୁଡ଼ାମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କ ଦ୍ୱାରା କିପରି ରୋଗ ବ୍ୟାପିବ ନାହିଁ ଏବଂ ସେମାନଙ୍କୁ କିପରି ରୋଗ ଆସିବ ନାହିଁ ସଂପୂର୍ଣ୍ଣ ଭାବରେ ସ୍ୱଚ୍ଛ ଭାବରେ କିପରି ରଖାଯିବ ତାହା ସେମାନେ ଶିଖିବା ଆବଶ୍ୟକ ହୋଇଥାଏ ଏବଂ ସେମାନେ ୟୁଟ୍ୟୁବ୍ ଜରିଆରେ କିମ୍ବା କୌଣସି ଖବରକାଗଜ କିମ୍ବା ପୁସ୍ତକ ଜରିଆରେ ସେମାନେ ଶିଖିପାରିବେ